ନୟାଗଡ଼ ଜିଲ୍ଲା ଆମର ଇତିହାସ କହିଲେ ମଣିନାଗ ରାଜରଣପୁର ମଣିନାଗ ମନ୍ଦିର ସେଇଟା ଆମର ନୟାଗଡ଼ ଜିଲ୍ଲାରେ ବେଶୀ ଫେମସ ଜାଗା ଆଉ ସରଣକୂଳ ଲଡ଼ୁବାବା ମନ୍ଦିର ସେଇଟା ବି ବହୁତ ଫେମସ ଜାଗା ଆଉ ନୟାଗଡ଼ ଗୋଟେ ଆମର ସେତେବେଳେ ଆଗକାଳରେ ରାଜା ମାନଙ୍କର ଯେଉଁ ଶାସନ ରାଜାଙ୍କର ଯେଉଁ ଉଆସ ଏହି ସବୁ ଜିନିଷ ମଧ୍ୟ ଲୋକ ବର୍ତ୍ତମାନ ଯୁଗରେ ଲୋକମାନଙ୍କୁ ବହୁତ ସେସବୁ ଜିନିଷ ଦେଖିବାକୁ ଭଲ ଲାଗେ ଆଉ ରଣପୁରର ଇତିହାସ ଯେଉଁ ନୟାଗଡ଼ ଜିଲ୍ଲାରେ ଆମର ରଘୁ ଦିବାକର ସେତେବେଳ ଯେଉଁ ଆମର ବିଜଲୀ ଗେଟ ଶାସନ ଆମକୁ କରୁଥିଲେ ସେ ଇଂରେଜ ଅମଳରେ ମଧ୍ୟ ଏହି ସବୁ ଜିନିଷ ଗୋଟେ ଐତିହାସିକ ଭଳିଆ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହି ଯାଇଛି ତେଣୁକରି ଆମ ନୟାଗଡ଼ରେ ଏହି ସବୁ ଜିନିଷ ଗୁଡ଼ାକ ଲୋକମାନଙ୍କ ପାଇଁ ବହୁତ ଜାଣିବାର ଅଛି